ମୁଁ ପିକିନିକ୍ ପାଇଁ ଅନୁଗୁଳର ଆଠ ମଲିକ୍ରେ ଥିବା ବିନିକେଇ ନାମକ ସ୍ଥାନକୁ ଯାଏ କାରଣ ସେଠି ପରିବେଶ ବହୁତ ସଫା ସୁତୁରା ତାପରେ କହିବାକୁ ଗଲେ ସେଠି ଜଙ୍ଗଲର ଗୋଟେ ନିଜ ଜଙ୍ଗଲ ଯେମିତି ଆମକୁ ଡାକୁଛି ସେଠି ତାପରେ କହିବାକୁ ଗଲେ ସେଠି ଆମର ବିନିକେଇ ମାଆ ବିନିକେଇ ମାଆ ବିନିକେଇଙ୍କ ମନ୍ଦିର ସେଠି ଅଛି ମନ୍ଦିରର ପାଦ ଦେଇ ଆମର ଯାଉଛି ମନ୍ଦିରର ପାଦ ଦେଇ ପାଣି ଯାଉଛି ତାପରେ ସେଠିକାର ଜଙ୍ଗଲ ସେଠିକାର ଜଙ୍ଗଲ ଯେମିତି ଆପଣଙ୍କୁ ହାତ ଠାରି ଡାକୁଛି ତାପରେ କହିବାକୁ ଗଲେ ସେଠିକାର ପରିବେଶ ଶାନ୍ତି ଶୃଙ୍ଖଳା ବି ଲୋକ ବହୁତ ଭଲ ସେଠି ବିଭିନ୍ନ କୌଣସି ଜିନିଷର ଅଭାବ ହେବ ନାହିଁ ଲୋକମାନେ ଯେମିତି ନିଜ ଲୋକ ଭଳି ଆପଣଙ୍କୁ ବ୍ୟବହାର ଦେଖାଇବେ ତେଣୁ କରି ମୋତେ ସେଇ ସ୍ଥାନଟି ବହୁତ ଭଲ ଲାଗେ ଆଉ ଜଳ ପ୍ରପାତ କହିବାକୁ ଗଲେ ମୋତେ ଜଳ ପ୍ରପାତ କହିବାକୁ ଗଲେ ଭଲ ଲାଗେ ଖଣ୍ଡାଧାର ଜଳ ପ୍ରପାତ ପାହାଡ଼ିଆ ଅଞ୍ଚଳ ବି ପାହାଡ଼ିଆ ଅଞ୍ଚଳରେ ବି ମୋତେ ଯିବା ପାଇଁ ବହୁତ ଭଲ ଲାଗେ